ଗୋଟେ ବିବାହରେ ଦୁଇ ପରିବାର ମିଶିଥାନ୍ତି ଓ ଏହି ବିବାହରେ ବହୁତ ଖୁସି ଥାଏ ସମସ୍ତେ ବହୁତ ଖୁସିରେ ରୁହନ୍ତି ଆଉ ଯେତେବେଳେ ଗୋଟେ ଝିଅର ବାହା ହେଉଛି ଆଉ ସିଏ ଯେତେବେଳେ ପଳାଉଛି ସେତେବେଳେ ତାଙ୍କ ଘରେ ଟିକେ ଦୁଃଖ ହେଉଛି କିନ୍ତୁ ସେଇ ଦୁଃଖ ଭିତରେ ବି ତାଙ୍କର ଗୋଟେ ଖୁସି ରହିଥାଏ ଆଉ ମୁଁ ଯଦି କହୁ ବିବାହରେ ଯିବି କେଉଁ ବାହାଘର ଯିବି ହେଲେ ମୁଁ ବହୁତ ଏନ୍ଜୟ କରିଥାଏ ବହୁତ ମଜା ବି କରିଥାଏ ଆଉ ଗୋଟେ ମେହେନ୍ଦି ଫଙ୍କସନ୍ ଆଉ କି ସଙ୍ଗୀତ ଫଙ୍କସନରେ ସବୁଠୁ ଭଲ ଗୀତ ହେବ ମେହେନ୍ଦି ଲଗାକେ ରଖନା ଆଉ ବିିବାହ ଫଙ୍କସନରେ ଭଲ ଗୋଟେ ଗୀତ ହେବ ଦୁଲ୍ନନ୍ କା ଦିଲ୍ ଦିବାନା ଲଗତା ହେ ଏ ଦୁଇଟା ଗୀତ ଏ ଦୁଇଟା ଜାଗାରେ ବହୁତ ଭଲ ଲାଗିଥିବ ଓ ସବୁ ବିବାହ ଜାଗାରେ ଏ ଦୁଇଟା ଗୀତ ପ୍ରାୟ ଲାଗିଥାଏ ଆଉ ଗୋଟେ ବିବାହ ଘରେ ମୁଁ ଗଲେ ବହୁତ ମଜା କରିଥାଏ ଆଉ ସେମାନେ ଦୁଇଟା ବିବାହ ମାନେ ଦୁଇଟା ପରିବାରର ମିଳନ